ହଜାରେ ପଚାଶେ ପାଞ୍ଚ ହଜାର ପାଞ୍ଚ ଶହ ବାର ହଜାର ଛଅ ଶହ ଛୟାନବେ ପାଞ୍ଚ ହଜାର ଛଅ ଶହ ଅନେଶତ ନଅ ଲକ୍ଷ ପଚାଶ ହଜାର